ଆମ ପରିବାରରେ ଉଚ୍ଚଶିକ୍ଷା ଲାଭ କରିଥିବା ସମ୍ପର୍କୀୟମାନେ ଅଛନ୍ତି ଯେଉଁମାନେ ମୋ ପିଇସୀ ପୁଅ ଭାଇ ଯିଏକି ଏମ୍ସିଏ କରିଛନ୍ତି ଯିଏ ଏବେ ଭଲ ଜବ୍ ଜଣେ କରିଛନ୍ତି ଯିଏକି ତାଙ୍କଦ୍ୱାରା ତାଙ୍କ ପରିବାର ବହୁତ ଗର୍ବ ଅନୁଭବ କରୁଛି ଏବଂ ଆଉ ଜଣେ ହେଉଛନ୍ତି ମୋ ମାଉସୀଙ୍କ ପୁଅ ଭାଇ ଯିଏକି ଏବେ ପିଜି କରି ଲେକ୍ଚରସିପ୍ କରୁଛନ୍ତି ତାଙ୍କଦ୍ୱାରା ସେ ବହୁତ ଭଲ କାମ କରିଛନ୍ତି ଏବଂ ଜୀବନରେ ଜଣ ସଫଳ ବ୍ୟକ୍ତିତ୍ୱର ଅଧିକାର ଅଧିକାରୀ ହୋଇପାରିଛନ୍ତି ମୁଁ ମଧ୍ୟ ତାଙ୍କ ଦୁଇ ଜଣଙ୍କଠାରୁ ବହୁତ କିଛି ଶିକ୍ଷାଲାଭ କରିଛି ଏବଂ ଭବିଷ୍ୟତରେ ଜଣେ ଭଲ ମଣିଷ କିପରି ହୋଇପାରିବି ଆଉ ଉଚ୍ଚଶିକ୍ଷା ଲାଭ କରି ମୋର ପରିବାରକୁ ଆଗେଇ ନେବି ଯାହାଦ୍ୱାରାକି ମୋ ପରିବାର ମୋ ପାଇଁ ଗର୍ବ ଅନୁଭବ କରିବ